ପର୍ଯ୍ୟଟକମାନେ ଆସିଲେ ଓଡ଼ିଶାର ସେ ଯେଉଁ ସୁନ୍ଦର ସୁନ୍ଦର ବାହ୍ୟ ଜିନିଷକୁ ମନୋରଞ୍ଜନ କରିବାପାଇଁ ଆସନ୍ତି ସେମାନଙ୍କପାଇଁ ରହିବା ରହିବା ଖାଇବା ଶୋଇବା ସବୁଥିପାଇଁ ସୁବିଧା ଏବଂ ସେମାନେ କେମିତି ବୁଲିବେ ଓ ବୁଝି ମାନେ କଥା ବୁଝିପାରିବେକି ନାହିଁ ସେଥିପାଇଁ ଗାଇଡ଼୍ ସବୁ ଜିନିଷର ଟିଖିନିଖି ଜିନିଷ ତାଙ୍କ ପାଇଁ ସବୁ ଖଞ୍ଜା ହେଇକି ଥାଏ ସେମାନେ ଆସିଲେ ପରିଦର୍ଶନରେ ଆସିଲେ ଯେମିତି ତାଙ୍କୁ କିଛି ଫରକ ପଡ଼ିବନି କି ତାଙ୍କର କିଛି ଅସୁବିଧା ହେବନି ସେଥିପାଇଁ ସିଏ ସେହି ଅନୁସାରେ ଲୋକମାନେ ତାଙ୍କ ପାଇଁ ଲାଇସେନ୍ସ ପ୍ରାପ୍ତ ଗାଇଡ଼ ରଖିଥିବେ ସେମାନଙ୍କୁ ମାନେ ଏ ଯେଉଁଠି ଭଡ଼ା ରହିବେ ସେଇଠି ଲାଇଟ୍ର ସୁବିଧା ଖାଇବାର ସୁବିଧା ଶୋଇବାର ସୁବିଧା ଛୋଟ ତାଙ୍କର ଛୋଟଛୋଟ ପିଲାଙ୍କର ଖେଳିବାକୁ ଜାଗା ଏମତି ବହୁତ ଭଲ ସାହାଯ୍ୟ ସେମାନଙ୍କୁ କରାଯାଏ